ଆମ ଜିଲ୍ଲାରେ ବହୁତ ଗୁଡ଼ିକ ପରିବହନ ସଂସ୍ଥା ରହିଅଛି ଆମର ଯେମିତି କି କାର୍ ବସ୍ ରେଳ ଆଉ ସାଇକେଲ ସବୁ ଅଛି କେମିତି ନା ଆମେ ମେଡ଼ିକାଲ ଯିବାପାଇଁ ବି ଆମେ ଆମ୍ବୁଲାନ୍ସ ଗାଡ଼ିରେ ହିଁ ମେଡ଼ିକାଲ ପଳାଉଛନ୍ତି ସିରିୟସ୍ ଅବସ୍ଥା ବେଳେ କାର୍ରେ ଆମର ଅଫିସ୍ ଯାଇପାରୁଛନ୍ତି ସାଇକେଲିଙ୍ଗ କରିକି ଆମେ ବିଦ୍ୟାଳୟକୁ ଯାଇ ପାରୁଛନ୍ତି ଆଉ ରେଳଗାଡ଼ିରେ ଆମେ ବିଭିନ୍ନ ଜିଲ୍ଲାକୁ ମଧ୍ୟ ଆମେ ଯାଇପାରୁଛନ୍ତି ବସ୍ରେ ବି ଆମେ ବିଭିନ୍ନ ଜାଗାକୁ ଯାଇପାରୁଛନ୍ତି କିନ୍ତୁ ମାଲବାହୀ ଗାଡ଼ିରେ କିଛି ଜିନିଷପତ୍ର ସବୁ ସ୍ଥାନକୁ ସ୍ଥାନ ସ୍ଥାନାନ୍ତରିତ ହୋଇପାରୁଛି ଯାହାକି ଆମର ଜିଲ୍ଲାରେ ପରିବହନ ସୁବିଧା ଅଛି ଆଉ ଆମକୁ ବହୁତ ସହାୟତା କରୁଛି